ଆମ ଦେଶର ସଂସ୍କୃତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗୁଛି କାହିଁକି ନା ଆମ ଦେଶର ଲୋକମାନେ ଭାବୁଛନ୍ତି ଜାତିଭେଦରେ ପାର୍ଥକ୍ୟ ଅଛି ଯାହାକି ନୃତ୍ୟ ସାହାଯ୍ୟରେ ଆମ ଜାତିଭେଦର ଯେଉଁ ପାର୍ଥକ୍ୟ ଅଛି ତାକୁ ଅଲଗା କରାଯାଇପାରିବ ଆମେ ମୁସଲ୍ମାନ୍ ଯେହେତୁ ଏକାଠି ହୋଇ କୌଣସି ନୃତ୍ୟ ମାଧ୍ୟମରେ କୌଣସି ଏକ ସଭା ଆୟୋଜନ କରାଯାଏ ସେଥିରେ ତା'ହେଲେ ଲୋକମାନେ ନୃତ୍ୟକୁ ଦେଖିବେ କୌଣସି ଜାତିକୁ ଦେଖିବେ ନାହିଁ ଏହିପରି ଭାବରେ ଆମ ସଂସ୍କୃତିରେ ଲୋକମାନେ ନୃତ୍ୟ ଏବଂ ଜାତିଭେଦ ମଧ୍ୟରେ କରନ୍ତି ଏଇଟା ସାରିଲା